ଓଡି଼ଶାରେ ରାଜନୈତିକ ଦଳ ହିସାବରେ ବର୍ତ୍ତମାନ ପାଇଁ ବିଜେଡ଼ି ବିଜେପି ବିଜେଡ଼ିର ମୁଖ୍ୟ ନବୀନ ପଟନାୟକ ଆଉ ବିଜେପିର ବର୍ତ୍ତମାନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅପରାଜିତା ଷଡ଼ଙ୍ଗୀ